ମୁଁ ଗାଁ'କୁ ଯାଇଥିଲି ଗାଁ'କୁ ଯାଇକି ଦେଖିଲି ଆମ ସାଙ୍ଗ ପିଲାମାନେ କ କ'ଣ କ'ଣ ଗେମ୍ ଗୋଟେ ଗେମ୍ ନା ଗୋଟେ ଖେଳିଥିଲେ ମୁଁ ବି କହିଲି ଯେ ଏଇଟା କେମିତି ଖେଳୁଛୁ କେମିତି ଖେଳୁଛ ତୁମେମାନେ ତୁମେମାନେ ସେ କହିଲେ ନାହିଁ ଏଇଟା ବୋଲେ ଏଇ ଗେମ୍ଟା କ'ଣ ପଇସା ବାନ୍ଧିକି ଖେଳିଲେ ପଇସା ଆସିବେ ହେଲେ ସାଙ୍ଗ ବୋଇଲେ କ'ଣ କହିଲି ସେମିତି ହଉ ଠିକ୍ ଅଛି ହେଲେ ମୁଁ ବି ଏମିତି ଖେଲିବି ଦେଖିବା ପଇସା ଆଇବ କି ନାଇ ଯେ ମୁଁ ଦେଖିବି ସେଇଟା ବି ହେଲେ ମୁଁ ବି ସେ ଗେମ୍ଟା ମୁଁ ବି ତାଙ୍କ ସାଙ୍ଗରେ ଖେଳି ଖେଳିଲିି ବୋଲି କ'ଣ ମୁଁ ବି ଡାଉନ୍ଲୋଡ଼୍ କଲି ସେଇଟା ଖେିଲି ତା'ପରେ ଦେଖିଲି ଯେନେ ତା'ର ତା ଭିତରେ ବି ବହୁତ ମାନେ ବିଭିନ୍ନ ପ୍ରକାର ଖେଳ ଅଛି ଯେମିତିକି ଲୁଡ଼ୁ ସାପ୍ଶିଢ଼ି ଆଉ ଅଲ୍ଗା ଅଲ୍ଗା ପ୍ରକାର ଗେମ୍ ଅଛି ମୁଁ ଠିକ୍ ଅଛି ହେଲେ ମୁଁ ସେଟା ଫାର୍ଷ୍ଟ୍ ଟାଇମ୍ ମୁଁ ଖେଳିବି ମାନେ ମୋବାଇଲ୍ ଆପ୍ସରେ ମୁଁ ଖେଳିବି ସେଇଟା ଠିକ୍ ଅଛି ଖେଳିବି କ୍ଲବ୍ରେ ଦେଖିଲି ଯେ ଗୋଟେ ଗୋଟେ ଇ ଅପ୍ସନ୍ ଅଛି ବୋଲେ କେତେ ବାନ୍ଧିକି ଖେଳିବାର ଅଛି ବୋଲେ ମୁଁ ବି ଗୋଟେ ଫାର୍ଷ୍ଟ୍ ଟାଇମ୍ରେ ମୁଁ ଗୋଟେ ସେମିତି ଦେଖିଲି ଯେ ନାଇଁ ମୁଁ ଗୋଟେ ପଚାଶ ଟଙ୍କା ମୁଁ ବାନ୍ଧିଲି ଯେ ପଚାଶ ଟଙ୍କା ବାନ୍ଧିଲି ମୁଁ ଦେଖିଲି ଯେ ପଚାଶ ଟଙ୍କା ବାନ୍ଧିଲି ପଚାଶ ଟଙ୍କାର ବାନ୍ଧି ଖେଳିଲି ଦେଖିଲି ନାଇ ମୁଁ ୱିନ୍ ହେଲି ସେଟା ୱିନ୍ ହେଲି ବୋଲି ମୁଁ ପଚାଶ ଟଙ୍କା ଜାଗାରେ କେତେ ନାଇନ୍ ନବେ ନବେ ଟାର ଶହେ ଟଙ୍କା ଗୋଟେ ଆସିଥିଲା ପଚାଶ ଟଙ୍କା ଜାଗାରେ ନବେଟା'ର ଶହେ ଟଙ୍କା ଗୋଟେ ଆସିଥିଲା ଆଉ ଠିକ୍ ଅଛି ମୁଁ ଆଉ ଥରେ ଗୋଟେ ଖେଳିଲି ପଚାଶ ଟଙ୍କା ଜାଗାରେ ମୁଁ ଆଉ ଥରେ ମୁଁ ଭାବିଲି ଠିକ୍ ଅଛି ମୁଁ ଗୋଟେ ଯେକି ମୁଁ ଆଉ ଥରେ ମୁଁ ଆଉ ଗୋଟେ ଆଉ ଥରେ ସେ ଲୁଡ଼ୁ ଏକା ଖେଳିଲି ଆ ଖେଳ ଖେଳିଲା ପରେ ଦେଖିଲି ମୁଁ ଆଉ ଥରେ ମାରିଲି ସେଇଟା ଦେଖିଲି ଯେ ପଚାଶ ଟଙ୍କା ନାହିଁ ମୁଁ ଏବେ ବର୍ତ୍ତମାନ ମୁଁ ଭାବିଲି ଠିକ୍ ଅଛି ପଚାଶ ଟଙ୍କା ତ ଗୋଟେଥର ମାରିଲି ମୁଁ ଷାଠିଏ ଟଙ୍କା ମାରିବି ବି ମୁଁ ଷାଠିଏ ଟଙ୍କା ଲଗାଇଲି ଷାଠିଏ ଟଙ୍କା ଲଗାଇଲି ଷାଠିଏ ଟଙ୍କା ଲଗାଇ ବି ଦେଖିଲି ଯେ ସେଇଟା ଷାଠିଏ ଟଙ୍କା ଦେଖିଲି ନାଇଁ ମୁଁ ଆଉ ଥରେ ଜିତିିଗଲି ଷାଠିଏ ଟଙ୍କା କେତେ ହେଲେ ଶହେ ମାନେ ଦେଖିଲେ ଶହେ ଦଶ ଶହେ ଶହେ କୋଡ଼ିଏ ଏମିତି ଆଇଲା ଆଉଥରେ ଠିକ୍ ଅଛି ମୁଁ ଜିତିଗଲି ଏରେ ଆଉଗୋଟେ ଭାବିଲି ଠିକ୍ଅଛି ମୁଁ ତ ଏଟାରେ ଜିତୁଛି ମୁଁ ଦେଖେ ଆଉଗୋଟେ ଆଉ ଗୋଟେ ହେଲେ ସେଟା ବି ଆଉଥରେ ବେଟର୍ ଥିବ ହେଲେ ମୁଁ ଗଲି ଗୋଟେ ଆଉ ଗୋଟେ ସାପ୍ ଶିଢ଼ି ଗୋଟେ ଗେମ୍ ଅଛି ସେଠି ସେ ଭିତରେ ଆ ଏକା ଆଉ ମୁଁ ଗଲି ସେଠି ବି ଗଲି ସାପ୍ ଶିଢ଼ି ଖେଳିଲି ମୁଁ ଖେଳିବାକୁ ଗୋଟେଥର ମୁଁ ଇଏ ଇଏ କଲି ସେଠି ମୁଁ ଫାର୍ଷ୍ଟ୍ ଟାଇମ୍ରେ ଦେଖିଲି ମୁଁ ବି ଆଗରେ ଯି ଲୁଡ଼ୁ ଯଦି ପଚାଶ ଟଙ୍କା ମୁଁ ବାନ୍ଧି ଏଠି ବି ମୁଁ କଲି ପଚାଶ ଟଙ୍କା ବାନ୍ଧିବି ସେଟା ପଚାଶ ଟଙ୍କା ବାନ୍ଧିଦେଲି ପଚାଶ୍ ଦେଇକି ନାଇଁ ସେଟାରୁ ମୁଁ ସାପଶିଢ଼ି ସେତେ ମୁଁ ଖେଲି ପାରିନି ମୁଁ ସେଟା ମାନେ ସେଟା ମୁଁ ହାରିଗଲି ଏକ୍ରେତ ପଚାଶ୍ ଟଙ୍କା ମୋର ଗଲା ଏକାଉଣ୍ଟ୍ରେ ଯେତେଥିଲା ସେଇଟା ମୋ ମାନେ ପଚାଶ୍ ଟଙ୍କା ଗଲା ମୋର ସେତେବେଳେ ନାଇଁ ଦେଖିଲି ଯେ ନାଇଁ ସାପଶିଢ଼ି ମୁଁ ଖେଲିପାରିବିନି ମୁଁ ଆଉ ଥରେ ଲୁଡ଼ୁ ରୁ ଲୁଡ଼ୁରୁ ପଳାଇଲି ହେଲେ ସେଇଟା ମୁଁ ଖେଳିଲି ଆଉ ଥରେ ଆଉ ଥରେ ଦେଇକି ପଚାଶ୍ ଟଙ୍କା ଗଲା ହେଲେ ମୁଁ ଭାବିଲି ଠିକ୍ ଅଛି ପଚାଶ୍ ଟଙ୍କା ଗଲା ହେଲେ ମୁଁ ବୋଲି ଠିକ୍ ଅଛି ସେମିତି ହେନ୍ତି ହେଲେ ଆଉ ଗୋଟେ ମୁଁ ଖେଳିବି ପଚାଶ୍ ଟଙ୍କା ଖଳିଲା ବୋଲି ଠିକ୍ ଅଛି ମୁଁ ଗୋଟେ ଏଠି ଗୋଟେ ତିରିଶ ଟଙ୍କା ବାନ୍ଧି ଖେଳିବି ମୁଁ ତିିରିଶ ବାନ୍ଧିକି ମୁଁ ଖେଲିବି ତିିରିଶ ବାନ୍ଧିଲି ବାନ୍ଧିବା ପରେ ମୁଁ ଆଉ ଥରେ ଖେଳିଲି ମୁଁ ଖେଳିବା ପରେ ମୁଁ ଦେଖିଲି ସେଇଟା ମୁଁ ବାନ୍ଧିଲି ତିରିଶ ଟଙ୍କା ବାନ୍ଧିଲି ନା ମୁଁ ଗୋଟେ ଥର ମୁଁ ଦେଇଥିଲି ଆଉ ଥରେ ମୁଁ ମାନେ ଲୁଡ଼ୁରେ ମୁଁ ଆଉ ଥରେ ଗଲିି ତିରିଶ ଟଙ୍କା ମିଳିଲା ମୋତେ ଆଇଲା ଦେଇଥିଲି ମୁଁ ମୋତେ ଆଇଲା କେତେ କେତେ ପଚାଶ ଷାଠିଏ ପଚାଶ ଷାଠିଏ ଟଙ୍କା ଗୋଟେ ଆଇଲେ ଆଇବା ପରେ ମୁଁ ଦେଇଥିଲି ଆଉ ଠିକ୍ ଅଛି ମୁଁ ମୁଁ ଭାବିଲି ଠିକ୍ ଅଛି ମୁଁ ଏ ତ ଭଲ ଦେଉଛି ହେ ମୋ ମୁଁ ଗୋଟେ ସେତେବେଳେ ମୁଁ ଗୋଟେ ଶହେ ଟଙ୍କା ମାନେ ହଁ ଶହେ ଟଙ୍କା ମୁଁ ମାଡ଼ିଥିଲି ଶହେ'ଟାରୁ ପକେଇଦେଲି ମୁଁ ଶହେ ଟଙ୍କା ରେ ମୁଁ ଆଉ ଥରେ ମୁଁ ଖେିଳିଲି ଦେଖିଲି ଖେଳୁଛୁ ଏବେ ବର୍ତ୍ତମାନ ମୁଁ ଖେଳିଲୁ ମୁଁ ଏଇଟା ଶହେ ଟଙ୍କା ମୁଁ ମାରିଲି ସେ ଶହେ ଟଙ୍କାର ମୋର ଗଲା ମୁଁ ହାରିଗଲି ସେଟା ପଳେଇଲା ନହେଲେ ମୁଁ ଭାବିଲି ନାଇଁ ଠିକ୍ ଅଛି ଏଇ ଗେମ୍ଟା ଭଲ ଅଛି ଆଇଲେ ଅଳ୍ପ ଆଇବ ମୁଁ ଭାବିଲି ଏ ଗେମ୍ରେ ବେଶୀ ଅଳ୍ପ ନାହିଁ ଅଳ୍ପ ଆଇବ କିନ୍ତୁ ଯିବ ବେଲେ ବହୁତ ଯିବ ମୁଁ ସେତେବେଳେ କ'ଣ କଲି ନାଇଁ ମୁଁ ଆଉ ଖେଳିବିନି ଏଇଟା ଏଇଟା ମୁଁ ଡିଲିଟ୍ କରିଦେଲି ମୋତେ ଆଉ ଭଲ୍ ଲାଗିଲା ନି ସେମିତି ଆଉ ଆଉ ସାଙ୍ଗ ପିଲାଙ୍କର ସାଙ୍ଗ ପିଲାଙ୍କର ସାଙ୍ଗରେ କହିଲି ନାଇଁ ଏଟା କେମିତି ଖେଳୁଛ ତୁମେମାନେ ଏଟା କେମିତି ଖେଳୁଛ ନାଇ ଏମିତି ଖେଳ ଏମିତି ସେମାନେ କେମିତି ଖେଳନ୍ତି ମୁଁ ତ ଜାଣିନାହିଁ ମୁଁ ତ ଫାର୍ଷ୍ଟ୍ ଟାଇମ୍ ଖେଳୁଥିଲି ନାଇ ମୁଁ ଏମିତି ହାରିଯାଇଛି ମୁଁ ଆଉ ଖେଳିବିନି ବୋଲି ସେଠି ଗେମ୍ଟା ମୁଁ ଡିଲିଟ୍ କରିଦେଲି